ଆଜିକାଲି ତ ସବୁ ରୋଟାଭିଟର ହେଇଗଲାନେ ଫିର୍ବି ହଲ ହଲ ତ ନିହାତି ରଖବା କଥା ହଲ ରଖବା ଦ୍ୱାରା ଗୋବର ମିଲୁଛେ ଆଉ ହଲର ହଲ ଲଙ୍ଗଲରେ ଚାଷ ହେବା ଦ୍ୱାରା କାଣା ହଉଛି କି ନେଇଁ ଲଙ୍ଗଲରେ ଚାଷ କରବା ଦ୍ୱାରା ବହୁତ ଗାଡ଼ିକି ଲଙ୍ଗଲ ଦେଇଶି ଆଉ ଚାଷ ବି ଉର୍ବର ହେସି ଆଉ ବହୁତ ପ୍ରକାର ଚାଷ ତ କରୁଛୁ ଆମେ ଧାନ କରୁଛୁ ଧାନ କଲେ ତ ନିହାତି ଭାବେ ଭଲ ହବା କଥା ମୋର ବୋହୁତ ପ୍ରିୟ ହ ହଲରେ ଚାଷ କରବାରଟା ହେଲେ ଆଜିକାଲି ଟ୍ରାକ୍ଟର ହେଇଗଲାନେ ଟ୍ରାକ୍ଟର ସମସ୍ତେ କରୁଛନ୍ ଆଉ ଚାଷ ବୋଇଲେ ପନିପରିବା ବି କରୁଛୁ ପନିପରିବା କଲେ ଜମିକୁ ଚଷିବାକୁ ପଡ଼ୁଛି ଜମିକୁ ଚଷିକରି ସେନେ ସବୁ ଉର୍ବର ଖତ ମ ଖତ ସବୁ ଦେବାକୁ ପଡ଼ୁଛି ଆଉ ଆମେ ଯେତେ ରାସାୟନିକ ଖତ ଖତ ଦେଲେ ବି ଗୋବର ଖଟ ଯଦି ଦିଆଯିବ ତାହେଲେ ଜମି ଆଉରି ଉ ଭୂମିଟା ଉର୍ବର ହେବ ଏବଂ ଚାଷ ବହୁତ ପରିମାଣରେ ହେବ